ହ୍ୟାଲୋ ଗୁଣ୍ଡିଚା ହୋଟେଲରୁ କହୁଥିଲେ ମୋର ପାର୍ସଲ ଦରକାର ଥିଲା ତ ସେଥିପାଇଁ କଲ କରିଥିଲି ମୋର ଦରକାର ଥିଲା ଚିକେନ ବିରିୟାନୀ ଆଉ ଜିରା ରାଇସ ଆଉ ମାଛ ତରକାରୀ ଦରକାର ଥିଲା ତ ସେଥିପାଇଁ କଲ କରିଥିଲି ମୋ ନାଁ ବିନତୀ କୁଶୁଲିଆ କହୁଥିଲି ମୁଁ ଆପଣ ଅର୍ଡ଼ର ଡେଲିଭେରୀ କରିପାରିବେ ଜଲଦି ଦରକାର ଥିଲା ତ ସେଥିପାଇଁ ଆଉ କ'ଣ କ'ଣ ଅଛି ଚିକେନ ବିରିୟାନୀ ଚିକେନ ବିରିୟାନୀ ତ ମୁଁ କହିଲି ମୋତେ ପଠେଇ ଦିଅନ୍ତୁ ସେଇଟା ଟିକିଏ ଜଲଦି ପଠେଇଦେବ ରାଇଗିଡ଼ା ଓମେନ୍ସ କଲେଜ ପାଖରେ ଶାନ୍ତି ନଗର ପାଖରେ ଆମେ ରହୁଛୁ

ଆଡ଼୍ରେସ କହିଦେଲି ଆଜ୍ଞା ଟିକିଏ ଧରିକି ଆସିବେ ଟିକେ ଜଲଦି ପଠେଇ ଦିଅନ୍ତୁ ଆଜ୍ଞା ହଁ